ମୁଁ ଜୟପୁର ଯାଇଥିଲି ଜୟପୁରରେ ଯାଇକିନା ଗୋଟେ ଶାଢ଼ୀ କିଣି ଆଣିଥିଲି ଶାଢ଼ୀଟା ବହୁତ ଭଲ ସେଇ ଶାଢ଼ୀଟାର ନାଁ ହେଉଛି ବେନାରସୀ ଶାଢ଼ୀ ଶାଢ଼ୀଟାର କଲର୍ ହୋଇଛି ଗୋଲାପି କଲର୍ ପାଡ଼ିଟା ବହୁତ ଚଉଡ଼ା ଅଛି ପିନ୍ଧିଲେ ବହୁତ ଦେଖାଯାଏ ଯେଉଁଠି ବି ପିନ୍ଧିକି ଗଲେ ଲୋକମାନେ କୁହନ୍ତି ଯେ କେଉଁଠୁ ଶାଢ଼ୀଟା କିଣିଲୁ ମୁଁ କହିଲି ଜୟପୁରରୁ କିଣିଲି ଭଲ ଭାବରେ ଡିସ୍କାଉଣ୍ଟ୍ ବି ହୁଏ ହେଲେ ଦିନେ ଯାଇକିନା ବହୁତ କିଛି କିଣିବାର ଅଛି ସେଇଠାରୁ ଡିସ୍କାଉଣ୍ଟ୍ ଭଲ ମିଳେ ତ ସେଥିପାଇଁ ଶାଢ଼ୀଟା ବହୁତ ସୁନ୍ଦର ବ୍ଲାଉଜ୍ ପିସ୍ଟା ବି ବହୁତ ବଡ଼ଟା ମିଳିଲା ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଏ ସେହି ଶାଢ଼ୀଟାର କଲର୍ ତ ଗୋଲାପି ଅଛି ଆଞ୍ଚଲ୍ ସାଇଡ଼୍ରେେ ଗ୍ରୀନ୍ କଲର୍ର ଅଛି ଶାଢ଼ୀଟା ଦେଖାଯାଏ ବହୁତ ଯେତେ ଧୋଇଲେ ମିଶା ରଙ୍ଗ ବି ଯାଏନା ଏତେ ସୁନ୍ଦର ଶାଢ଼ୀଟା ପିନ୍ଧିଲେ ବି ଲୋକମାନେ କୁହନ୍ତି ଯେ ଏତେ ସୁନ୍ଦର ଶାଢ଼ୀଟା କେଉଁଠୁ କିଣିକି ଆଣିଲୁ ମୁଁ ରେଟ୍ ହେଲା ଛଅ ହଜାର ଟଙ୍କା ଶାଢ଼ୀର ରେଟ୍ ଛଅ ହଜାର ଟଙ୍କା ବହୁତ ସୁନ୍ଦର ଛଅ ହଜାର ହେଲେ ମିଶା କିଛି ବାଧେନା ରଙ୍ଗ ତ ଯାଏନା ବହୁତ ସୁନ୍ଦର ଦେଖାଯାଏ ହେଲେ ଦିନେ ଯିବି ଯାଇକିନା ବହୁତ କିଛି କିଣିକି ଆଣିବି ଶାଢ଼ୀ ତ ବହୁତ ଆଣିବି ସମ୍ବଲପୁରୀ ଶାଢ଼ୀ ବି ଆଣିବାର ଇଚ୍ଛା ଅଛି